ମୁଇଁ ସବୁ ପ୍ରକାର ଖାଦ୍ୟ ମୁଇଁ ବନାସି ସକାଲୁ ମୁଇଁ ପହେଲା ଚୁଡ଼ା ଭଜା କରସି ଚୁଡ଼ା ଭଜା ଚାଉଲ୍ ଚୁଡ଼ାକେ ଧୁଇ ନେସି ଚୁଡ଼ା ଧୁଇ ନେଇ କରି ତାହାର୍ ପରେ ରଖିନେସି ସେନ ହଳଦୀ ଚିନି ନୁଣ୍ ଦେଇନେସି ପିଆଜ୍ କାଟିନେସି କଞ୍ଚା ମିରଚା ଦେଇନେସି ଏନ୍ତା ତେଲ୍ ଦେଇନେସି ତା'ର୍ ପରେ ପିଆଜ୍ କଞ୍ଚା ମିରଚା ଦେଇନେସି ପିଆଜ୍ ପୁରା ଲାଲ୍ ହେଇକରି ଭାଜି ନେଲା ପରେ ତା'ର୍ ପରେ ମୁଗଫଲୀ ଚୁଡ଼ାନ ଦେଶୀ ଆଉର୍ ଚୁଡ଼ାନୁ ପୁରା ତେଲ୍ ଇଏ ହଳଦୀ ନୁଣ୍ ସବୁ ସାନି ନେଇକରି ତା'ର୍ ପରେ ଚୁଡ଼ାକେ ଭାଜସି ଚୁଡ଼ା ହେଇ ସାରିଲା ପରେ ସେଟା ଭଲ୍ ଲାଗସି ସେଟା ମୁଇଁ ଘରର୍ ଲୁକ୍କୁ ଖାଇବାର୍ କେ ଦେଶୀ ତା'ର୍ ପରେ ମୋର୍ ସେ ଚୁଡ଼ା ଭଜାକେ ଲୋକ୍ ପସନ୍ଦ୍ ବି କରସନ୍ ମୋର୍ ପୁଅ ଝିଅ ସମସ୍ତଙ୍କୁ ଦେସି ଶାଶୁ ଶ୍ୱଶୁର୍ ସମସ୍ତଙ୍କୁ ଦେଶୀ ଆଉ ମୁଇଁ ମାଂସ ବି ରାନ୍ଧସି ମାଂସକେ ପେହେଲା କାଟି ନେସି ତା'ର୍ ପରେ ଧୁଇ ନେସି ଧୁଇ ସାରିଲା ପରେ ସେଟାକେ ହଳଦୀ ଲୁଣ୍ ଦେଇ କରି ସାନି ନେସି ତା'ର୍ ପରେ ସେଟାକେ ଭାଜି ନେଇ କରି ମସଲା ମିରଚା ଦେଇ କରି ତା'ର୍ ପରେ ରନ୍ଧାବଢ଼ା କରସି ଆଉ ମସଲା ମିରଚା ସବୁକେ ଫିର୍ ଭାଜି ନେଇ କରି ଅଲଗାଇ ନେସି ଅଲଗାଇ କରି ଥୁଇ ନେଇ କରି ତା'ର୍ ପରେ ତେଲ୍ ଦେଶୀ ତେଲ୍ ଦେଇ କରି ଫିର୍ ମସଲା କଷି ନେସି ମସଲା କଷି ନେଇ କରି ତା'ର୍ ପରେ ସେନ ମିଟ୍ ମସଲା ଏଭରେଷ୍ଟ ମସଲା ମିରଚା ଗୁଣ୍ଡ୍ ସବୁ ଦେଇ ନେଇ କରି ତା'ର୍ ପରେ ମାଂସକେ ମୁଇଁ ଦେଇନେସି ଦେଇ ସାଇଲା ପରେ ତା'ର୍ ପରେ ଘାଣ୍ଟି କରି ପେନ୍ ଟିକେ ଦେଇ ନେଇ କରି ତା'ର୍ ପରେ ଢ଼ାପି ନେସି ରେସିପି ବନାବାର୍ ଲାଗି ମୋତେ ଭଲ୍ ଲାଗସି